ଆମର ଅଗଣାରେ ବି ବଗିଚା କରିଛୁ ଛାତରେ ବି ବଗିଚା କରିଛୁ ଅଗଣାରେ ବେଶୀ ଜାଗା ନାହିଁ ବୋଲି ଛାତ ଉପରେ ବେଶୀ ବଗିଚା କରୁ ଛାତ ଉପରେ ସବୁ କୁଣ୍ଡ ଲଗାଇକି କୁଣ୍ଡରେ ବାଇଗଣ ଲଙ୍କା ଭେଣ୍ଡି ଟମାଟୋ ଏମିତି ସବୁ ବହୁତ ସାରା ଗଛ ଲଗାଇକି ଅମଳ କରିଛୁ କାହିଁକିନା ଆମ ଆଡ଼େ ଗାଈ ଗୋରୁ ଅଧିକ ଅଛନ୍ତି ଲୋକ ମାନେ ଗାଈ ଗୋରୁ ଛାଡ଼ି ଦେଲେ ସେ ସବୁ ଖାଇଦିଅନ୍ତି ଛାତ ଉପରକୁ ତ କେହି ଯାଇପାରିବେନି ଆଉ ସେଥିପାଇଁ ଛାତ ଉପରେ କୁଣ୍ଡରେ ସବୁ ଲଗାଇଛୁ କୁଣ୍ଡରେ ଲଗାଇକି ଚାଷବାସ କରୁଛୁ ଆଉ